ଆମର୍ ଏରିଆନେ ବି ଅଛନ୍ ଆରୁ ଡାଇଷ୍ଟୋକ୍ ମାନେ ମନେ ଯେନ୍ ଟା ପ୍ରାଣୀ ଚିକିତ୍ସକ୍ ବୋଲଛନ୍ ତାକେ ଓଡ଼ିଆ ଭାଷନେ ସେମାନେ ଅଛନ୍ ଟମନ୍ କ୍ଵାଟର୍ ବି ଅଛି ସେମାନେ ଆସିକରି ଆମ୍ ଏଇନା ସବୁ ପଶୁ ପକ୍ଷୀ କେ ଇଞ୍ଜେକ୍ସନ୍ ଦଉଛନ୍ ଟୀକାକରଣ କରୁଛନ୍ ମାସ୍ କେ ମାସ୍ ଆରୁ ହେତି କାକି ପଶୁ ପକ୍ଷୀ ବବୁ ସୁସ୍ଥ ରହୁଛନ୍ ଆମର୍ ପାଖେ ପାଖେ ସବୁ ଅଛନ୍ ଯେତେବେଲେ ଡାକିଲେ ଆଉଛନ୍ ସେମାନେ ଆରୁ ସବୁ ସେମାନେ ସବ୍ କେ ବୁଝଉଛନ୍ ଇଞ୍ଜେକ୍ସନ୍ ଦିଅ ସେଲାଇନ୍ ଦିଅ ମେଡ଼ିସିନ୍ ଖୁଅ କ୍ଷୀର୍ ମୀର୍ କୁ ସବି ଦଉଛନ୍ ଘର୍ କେ ଘର୍ ଆରୁ ସବୁ ସୁବିଧା କରୁଚନ୍ ଆମ୍ ଟା ଲାଷ୍ଟ୍ ଥର୍ ଗଲା ମାସ୍ ଦିଆ ହେଇଥିଲା ଇଞ୍ଜେକ୍ସନ୍ ଆମ ଛେଲି କେ ଆର୍ ଏବେ ଭଲ୍ ଅଛି ମଝି ମଝିନେ ଝାଡ଼ା ବାନ୍ତି ବି ହଗାସନ୍ ଛେଲ୍ ମାନେ ସେଟା ବି ସୁବିଧା ଅଉଛନ୍ ସେଲାଇନ୍ ଦଉଛନ୍ ଇଞ୍ଜେକ୍ସନ୍ ଦଉଛନ୍ ମେଡ଼ିସିନ୍ ଖାଇବକୁ ବି ଦଉଛନ୍ ସବୁ କିଛି ଅସୁବିଧା ନେଇ ହେବା ଆର୍ ଏ ଛେଲ୍ ଗାଈ ମାନ୍ କେ କମ୍ ସେ କମ୍ ମାସ୍ କେ ତାକର୍ ଖର୍ଚ୍ଚା ହିସାବେ ଟଙ୍କା ପାନ୍ସ ହଜାରେ ବି ହଉଥିବା ସେମାନେ ଗମେଣ୍ଟ୍ ଦଉଛେ ଆମେ ନେଇ ନବା ସେ ଆମେ ନେଇ ଦେବା ସେ ପଇସା